ହଁ ହେଲୋ ହେଲୋ ଆଜ୍ଞା ଆଜ୍ଞା ହଁ ହଁ ଯିବି କ'ଣ କ'ଣ ସବୁ ଲାଇନ୍ ଖରାପ ଅଛି ହୁଁ ଓ ହୋ ଆଉ ଆପଣ ମାନେ କିଣିକି ନେଇ ରଖିଥିବେ ନା ଆମେ କିଣିକି ନେଇକି ଯିବୁ ସବୁ ସେସବୁ ହଁ ହଁ ଯାହା ବିଲ୍ ହେବ ଏକାଥରେକେ ପେମେଣ୍ଟ କରିବେ ଅନଲାଇନ୍ କରିବେ ନା ହାତରେ ଦେବେ ଅନଲାଇନ କରିଦେବେ ହଉ ଠିକ ଅଛି ଆମେ ଯିବୁ ମୋର ନାଇଁ ଯିବୁ ଆମର ଅଲଗା ଆଡ଼େ କାମ କରୁଛୁ କାମ କରିସାରିକି ମୋର ଅଛନ୍ତି ଲେବର ତାଙ୍କୁ ସାଙ୍ଗରେ ନେଇକି ଯିବି ଆଉ ଯଦି ନ ଯାଇପାରିଲି ମୁଁ ଆପଣଙ୍କ ପାଖକୁ ପଠେଇବି ଅଲଗା କୋଉ ଲେବରକୁ ମୁଁ ନିଜେ ନଯାଇ ପାରିଲେ ଫୋନ କରିକିି କହିଦେବି ହଁ ଏ ଦୁଇ ଦିନ ଭିତରେ ଯିବି ଭାରି ଆଉ ଏପଟେ ଟିକେ କାମ ସାରି କ୍ଲିଅର କରିକି ଦୁଇ ଦିନ ଭିତରେ ଯିବି ଭାରି ଟିକେ ଆଡଜଷ୍ଟ କରିକି ଚଳୁଥିବେ ଆମେ ଦୁଇ ଦିନ ଭିତରେ ଯାଇକିି ସଜାଡ଼ିଦେବୁ ଆପଣଙ୍କର ତାର ଆଉ ଯାହା ସବୁ ଖରାପ ହୋଇଛି ତାର ଧରିକା ନେଇକି କିଣିକି ନେଇକି ଯିବୁ ଆମେ ଇଆଡ଼ୁ ନେଇଯିବୁ ତୁମର ସଜାଡ଼ି ଦେବୁ ହଁ

ହଁ ହଉ ଯାହା ଦରକାରେ ଏକାଥରେକ କହିଦିଅନ୍ତୁ ଏକାଥରେକ ପଛରେ ଆଉ ପୁଣି କହିଲେ ଅସୁବିଧା ହେବ ଏକାଥରେକ କହିଦିଅନ୍ତୁ ହଁ ଆଉ କିଛି ଦରକାର ନାହିଁ ନା ସେତିକି

ହଁ ହଉ ଚେଷ୍ଟା କରୁଛୁ ଆମେ ଇଆଡ଼େ ଗୋଟେ କାମ ଧରିଛୁ ହଁ ହଁ ଇଆଡ଼େ ଆମେ ଗୋଟେ କାମ ଧରିଛୁ ସେ କାମଟା ଆମର ଯଦି କାଲିକି ସରିଯାଏ ଆମେ କାଲିକି ଯିବୁ ନହେଲେ ଦୁଇ ତିନ ଦିନ ସମୟ ମାଗିଲୁ ସେଇଥିପାଇଁ ପରଦିନ ଯିବୁ ବୋଲିକି ଆଉ ଯଦି ଆମର କାଲି ସେ କାମ ସରିଗଲା ବି ବେଳାବେଳି ଆମେ ଯାଇ କାଲି ଆପଣଙ୍କ ଘରେ ପହଞ୍ଚିକି କାମଟା ଠିକ୍ କରିଦେବୁ ବ୍ୟସ୍ତ ହେବାର ନାହିଁ ହଉ ହଉ ହଁ ହଁ ହଉ ଆଉ କିଛି କହିବେ ହଉ ହଉ ରଖୁଛି ତା'ହେଲେ